ମୋ କାନଫୁଲର ସକାରାତ୍ମକ ଗୁଣଗୁଡିକ ହେଉଛି ଦେଖିବାକୁ ବହୁତ ସୁନ୍ଦର ଯିଏ ଦେଖିବନା କହିବ ବହୁତ ସୁନ୍ଦର ହେଇଛି ତାର ରଙ୍ଗ ସୁନେଲି କଲର ମୁଁ ଲଗାଇଲା ନାଖେ କାନରେ ନା ବହୁତ ଚକଚକ କରେ ଆଉ ବହୁତ ଝୁଲେ ମଧ୍ୟ ଯିଏ ଦେଖେ କହେକି କାନଫୁଲ ବହୁତ ସୁନ୍ଦର ହେଇଛି ତୋର ଆଉ କେଉଁଠୁ ଆଣିଛୁ ମୁଁ କହେକି ହଁ ମୁଁ ଯାଇଥିଲି ମାର୍କେଟ ଆଣିକି ଆସିଛି ନାହିଁ ତ କାନ ଫୁଲଟାନା ବହୁତ ସୁନ୍ଦର ଅଛି ମୋତେ ଗୋଟେ ଆଣିକି ତୁ ଦେବୁ ଆଉ କାନକୁ ନା ତୋର ବହୁତ ସୁନ୍ଦର ଦିଶୁଛି ଯାହାଦ୍ୱାରା ମୁଁ କାନରେ ଲଗାଇଲେ ମୋତେ ବହୁତ ସୁନ୍ଦର ଲାଗେ ମୋ କାନ